ଆପଣମାନେ ତ ଜାଣିଥିବେ ଆମ ଭାରତ କ୍ରୀଡ଼ାରେ ବହୁତ ଉନ୍ନତି କଲାଣି ସେମିତି ଭିତରୁ ହେଉଛି ଆମ ଓଡ଼ିଶା ଆମ ଆମର ଦେଖିଲେ ସେ ଦେଖ କ୍ରିକେଟ୍ ଫୁଟବଲ୍ ଭଲି ବ୍ୟାଡ଼ମିଣ୍ଟନ୍ ବହୁତ ଖେଳ ଅଛି ବହୁତ ଗେମ୍ ଅଛି ସେ ଭିତରୁ ଲୋକପ୍ରିୟ ହେଉଛି କ୍ରିକେଟ୍ କ୍ରିକେଟ୍ ବହୁତ ଖେଳନ୍ତି ହେଲା ଆମର ଇଆଡ଼େ କାହିଁକିନା ଦେଖ ଏବେ କ୍ରିକେଟ୍ରେ ଦେଖ ଆଇ ପି ଏଲ୍ ଚାଲିଛି ଆଇ ପି ଏଲ୍ ଟି ଟ୍ୱେଣ୍ଟି ଆଉ ସାଉଥ୍ ଆଫ୍ରିକା ଭର୍ଷେସ୍ ଇଣ୍ଡିଆ ଚାଲିଥିଲା ଏବେ ବୋଧେ ଏବେ ସାଉଥ୍ ଆଫ୍ରିକା ଇଣ୍ଡିଆ ଇଣ୍ଡିଆ ଜିତିଲା କ'ଣ ଏବେ ଦେଖ ଆଇ ପି ଏଲ୍ ଆଇ ପି ଏଲ୍ ଚାଲିଥିଲା ଆଇପିଏଲ୍ରେ ଏବେ ଏବେ ରିସେଣ୍ଟଲି ଏବେ ଚବିଶ୍ କୋଟିରେ ମ୍ୟାକ୍ସିମମ୍ ପୁରା ପ୍ଲେଟ୍ ଭାବି ଦେଖ ହେଲା ଏବେ ରିସେଣ୍ଟଲି ଏବେ ଆମର ଆମର ପିଲାମାନଙ୍କର ପିଲାମାନଙ୍କର ବେଶୀ ଉନ୍ନତି ହେଉଛି ଯଦି ଖେଳିଲେ ଉନ୍ନତି ହବ ନା ସେମିତି ଦେଖ